ହଁ ମୁଁ କୃଷି ସମ୍ପ୍ରଦାୟର ପାରମ୍ପରିକ ପଦ୍ଧତି ବିଷୟରେ ଜାଣିଛି କାହିଁକି ନା ମୁଁ ଜଣେ କୃଷକ ଘରର ଛୁଆ ମୋ ଘରେ କୃଷି କାମ କରାଯାଏ କୃଷିର ମେନ୍ ଉପକରଣ ହେଉଛି ଆମର ହଳ ଲଙ୍ଗଳ ଜୁଆଳି ଏଗୁଡ଼ିକୁ ନେଇକି କୃଷି କରାଯାଏ କୃଷି ଆମର ଓଡ଼ିଶାକୁ ବଞ୍ଚେଇ ରଖିବାର ଏକ ପ୍ରଥମ ଶ୍ରେଣୀର ମୁଁ ମାନୁଅଛି